ମୁଁ ମୋ ଅତିଥିମାନଙ୍କୁ ଖୁସି କରିବାକୁ ନିଶ୍ଚିତ ଯିଏ ଯାହା ଘରୁକୁ ବି ଅତିଥି ଆସନ୍ତି ସେ ତାଙ୍କୁ ବିଭିନ୍ନ ମାଧ୍ୟମରେ ଖୁସି କରିବାକୁ ଚାହାଁନ୍ତି ଖାଇବାକୁ ଦେଇ କି କିଛି ଜିନିଷ ଉପହାର ଦେଇ ମାନେ ଏମିତି ବହୁତ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି ଆଉ ଅତିଥି ହେଉଛନ୍ତି ଭଗବାନଙ୍କ ରୂପ ଅତିଥିକୁ ସନ୍ତୁଷ୍ଟ କରିଦେଲେ ଯଦି ଭଗବାନଙ୍କୁ ବି ସନ୍ତୁଷ୍ଟ କରିଦେବେ ତ ସେଥିପାଇଁ ଗୋଟେ ମାନେ ଅତିଥି ଆସିଲେ ଆମେ ତାଙ୍କୁ ପ୍ରଥମେ ମାନେ ଘରକୁ ପାଦ ଧୋଇକି ଘରକୁ ଆଣିବା ପାଦ ଧୋଇକି ଘରକୁ ଆଣିଲା ପରେ ଘରକୁ ଆଣିଲା ପରେ ତାଙ୍କର ଟିକିଏ ମାନେ ଟିକିଏ ତାଙ୍କୁ ଥଣ୍ଡା ପାନୀୟ କି ଲେମ୍ବୁ ପାଣି କି ଯାହା ବିି ଆପଣ ଦେଇପାରିବେ କିଛି ନଥିଲେ କେବଳ ପାଣି ଟିକିଏ ଦେଇଦେବେ ତ ଆପଣ ଯେତେବେଳେ ଅତିଥି ଆପଣ ଘରକୁ ଆସୁଛନ୍ତି ଆପଣ ଫାଷ୍ଟ୍ କିଛି ତାଙ୍କୁ ଦେବେ ପାଣି ଟିକକ ହେଉ ପଛେ ଆପଣ ତାଙ୍କୁ ଦେବେ ତା'ପରେ କିଛି ଖାଇବାକୁ ଆପଣ ତାଙ୍କୁ ପଚାରିକି ଆପଣ କ'ଣ ଖାଇବାକୁ ଚାହୁଁଛନ୍ତି ଯଦି ସେ ମାନେ ନର୍ମାଲି କେହି ପଚାରନ୍ତିନି ଆପଣ ସାରେ ମୁଁ ଥିଲେ ମୁଁ ଏହା କହୁଛି ଖରାବେଳଟାରେ ମୁଁ କରିଥାନ୍ତି ଭାତ ବେସନ ତରକାରୀ ତା'ପରେ ଯଦି ତାଙ୍କର ଆଇଁଷ ଯଦି ମାନେ ଆଇଁଷ ତ ନଥାଏ ଯଦି ବାର ଥିବ ଚିକେନ୍ ଟିକିଏ ଆଉ ପାମ୍ପଡ଼ ଟିକିଏ କାକୁଡ଼ି ସାଲାଡ଼୍ ଟିକିଏ ଆଉ ସେତିକି ମିଠା ଟିକିଏ ଆଣିଥିବେ କାରଣ ମିଠା ଯେତେବେଳେ ସବୁ ଖାଇ ସାରିଲ ପରେ ଟିକିଏ ମିଠା ଜିନିଷ ପାଟିରେ ବାଜେ ନା ଆମେ ବି ଯେତେବେଳେ କାହା ଘରକୁ ଯାଇଥିବା ତ ମିଠାଟା ଟିକିଏ ଥିଲେ ଆମକୁ ନିଜେ ତ ମୋ ଘରକୁ ଯେତେବେଳେ ଅତିଥି ଆସିଥିବେ ମୋତେ ବି ତ ସେଇଟା ଦେବାକୁ ପଡ଼ିବ ନା ତ ନିଶ୍ଚିନ୍ତ ଭାବେ ତାଙ୍କୁ ସେଇଆ ଦେବି ତାଙ୍କୁ ସନ୍ତୁଷ୍ଟ କରିବାଟା ବି ଦରକାର ସେ ସନ୍ତୁଷ୍ଟ ହେଲେ ଅତିଥି ଭଗବାନଙ୍କ ରୂପ ତ ତାଙ୍କୁ ଆମକୁ ମୁଁ ସନ୍ତୁଷ୍ଟ କରିବାକୁ ପଡ଼ିବ